ହ୍ୟାଲୋ ସୁଚିତ୍ରା ସୁଚିତ୍ରା କହୁଥିଲି ମୁଁ ଯେଉଁ ଡ୍ରେସ୍ଟି ଦେଇଥିଲି ସିଲେଇ କରିବା ପାଇଁ ସେ ହୋଇଯାଇଛି ଦୁଇ ଦିନ ପରେ ସରିଯିବ ତାପରେ ମୁଁ ଆଗରୁ ଯେଉଁଠି ବ୍ଲାଉଜ୍ ଦେଇଥିଲି ସିଲେଇ କରିବା ପାଇଁ ସେ ବହୁତ ଫିଟ୍ ଟାଇଟ୍ ହେଉଛି ତାପରେ ଏଇଟା କ'ଣ ହେବ ତା'ର ବି ଟିକେ ଖରାପ ହେଉଛି ନା ଗୋଟାଏ ଏଇଟା ଦେଇଛି ଭଲ ହେବ ତ ନା ମୁଁ କହିନି ନା ମୁଁ କହିଲି କାଳେ ଏଇଟା ଖରାପ ହେବ ମୁଁ ସେୟା କଲି ଆଗରୁ କହିଦିଏ ଡ୍ରେସ୍ଟା କ'ଣ ହେଉଛି ହଁ ହଁ ମୁଁ ଯଦି ଠିକ୍ ଲାଗେ ତା'ପରେ ଆଉ ଗୋଟେ ବ୍ଲାଉଜ୍ ଦେବି କରିବା ପାଇଁ ଆଉ

ହଁ ତମେ ଏକ୍ସଟ୍ରା କପଡ଼ା ରଖିବେ ଏକ୍ସଟ୍ରା କପଡ଼ା ରଖିଲା ପରେ ତାର ଫିଟିଂ ହେଲେ ସେଇଟା ଆମେ ଫିଟାଇ ଦେଇପାରିବୁ କପଡ଼ା ସଟ୍ କଲେ ଆଉ ଫିଟିବ କେମିତି ଡ୍ରେସ୍ ଯେଉଁ ଦେଇଥିଲି ତାର ପଇସା କେତେ ଅଧିକ ହୋଇଯାଉଛି ଡ୍ରେସ୍ର ପଇସା ଅଧିକ ହୋଇଯାଉଛି ଟିକେ କମାଇଦେବେ ହେଉ ମୁଁ ବୁଝିବି ଆଉ ମୁଁ ବୁଝିଲେ ଯାହା ହୋଇଥିବ ତାଠାରୁ ଟିକେ କମ୍ ଦେବି ଆଉ ହଁ

ଆଉ ଆଉ